ହଁ ମୋ' ରଚନା ଅନ୍ୟ ଲେଖକଙ୍କ ମାନଙ୍କଠାରୁ କିଛି ଅଲଗା ରହିଥାଏ ତାହା ମୁଁ ଭାବୁଛି କାରଣ ମୁଁ ଗ୍ରାମାଞ୍ଚଳ ପୁରପଲ୍ଲୀ ଏବଂ ମୋ'ର ଆଦିବାସୀ ଆଞ୍ଚଳିକ କ୍ଷେତ୍ରରେ ବହୁତ ମୁଁ ଅଲଗା ହିଁ ଲେଖିଥାଏ ମୁଁ ଏହି ଆଦିବାସୀ ବହୁଳ ଏବଂ ଗ୍ରାମାଞ୍ଚଳରେ ଉନ୍ନତିରେ ବିଷୟରେ ବହୁତ କିଛି ଲେଖିଥାଏ ଯାହାକି ସେମାନଙ୍କୁ ଏକ ସ୍ଵାକ୍ଷରତା କରିପାରିବ ସେମାନଙ୍କୁ ମଧ୍ୟରେ ସୁସମ୍ପର୍କ ରଖିପାରିବ ନିଜର ପାରମ୍ପରିକ ଏବଂ ନୃତ୍ୟ ପାରମ୍ପରିକ ଶିକ୍ଷାଗତ ପାରମ୍ପରିକ ଉପକରଣକୁ ଲୋକାଭିମୁଖି କରିବା ପାଇଁ ମୁଁ ବହୁତ କିଛି ରଚନା କରିଥାଏ ମୁଁ ଭାବୁଛି ଏହି ଜିନିଷ ଏକ ସମାଜରେ ବହୁତ ଉନ୍ନତି ଆଣିବାରେ ସାହାଯ୍ୟ କରିବ